ପଶୁ ମାନଙ୍କ ସହିତ ମୋର ବହୁତ ସମ୍ପର୍କ ମୁଁ ଗୋଟିଏ ଗାଈ ରଖିଛି ତାର ନାମ ଚାନ୍ଦ ଦେଇଛି ତାର ଗୋଟିଏ ବାଛୁରି ଟିଏ ବି ଅଛି ଆଉ ମୁଁ ସକାଳୁ ତାକୁ ତାର ଗୁହାଳ ଗୋବର ସବୁ ପରିଷ୍କାର କରି ଗୋଟା ଗୋଟି କରି ପରିଷ୍କାର କରେ ତାକୁ ଗାଧୁଆ ପାଧୁଆ କରେ କ୍ଷୀର ଟିକିଏ ଦୁହେଁ କ୍ଷୀର ଦୁହିଁ ସାରିଲାପରେ ତାକୁ ଘାସ ମଫସଲ ଜାଗା ତ ଘାସ ପାଳ ନଡ଼ା କୁଟା ଆଉ ତାକୁ ଖାଇବାକୁ ଦିଏ ପୁଣି ତାକୁ ଆଉ ଥରେ ଫୁଣି ତାକୁ ପରିଷ୍କାର କରିକି ସଫା କରେ ସଫାକରିକି ପୁଣି ଉପରବେଳିଆକୁ ଯଦି ତାର ଖାଇବା ଟାଇମ୍ ହୋଇଯିବ ସେ ବୋବେଇବ ମୁଁ ଜାଣିବି ଯେ ତାକୁ ଭୋକ ହେଲାଣି ତେଣୁ କରି ମୁଁ ତାକୁ ଫୁଣି ଆଉ ଥରେ ଖାଇବାକୁ ଦିଏ ଟା ଘରଦ୍ୱାର ତା ଘରଦ୍ୱାର ପରିଷ୍କାର ପତ୍ର କରେ ଯେଉଁ ସିଏ କ୍ଷୀର ଟିକେ ସେ ଦିଏ ସେଇ କ୍ଷୀର ଟିକେ ରେ ବି ଆମେ ତାକୁ ଦହି କରିକି ଖାଉ ଆଉ କ୍ଷୀର ସିଜେଇକି ଖାଉ ଆଉ